ମୋ ସାଙ୍ଗ ଜଣେ ବଗିଚା ଚାଷ କରିବାକୁ ଚାହୁଁଥିଲା ଏହି ମୋ ସାଙ୍ଗ ନାଁ ହେଉଛି ରାକେଶ ଗୌଡ଼ ଏହା ସେ ଗୋଟିଏ ଫୁଲ ବଗିଚା କରିବାକୁ ତା'ର ଇଚ୍ଛା ଥିଲା ସେ ତା'ର ଅନେକ ଫୁଲ ବଗିଚା ଆରମ୍ଭ ଫୁଲ ବଗିଚା ଚାଷ କରିବାକୁ ତା'ର ଇଚ୍ଛା ଥିଲା ସେ ତା ଫୁଲଗୁଡ଼ିକ ଭଲ ପାଣି ଦେଇ ଭଲ ପାଣି ଦେଇ ବିଭିନ୍ନ ଖତ କମ୍ପୋଷ୍ଟ୍ ଖତ ନ ଦେଇ ବିଭିନ୍ନ ମାଟି କୁଣ୍ଡକୁ ମାଟିଗୁଡ଼ିକୁ ଗୁଣ୍ଡ କରି ମାଟି ଗୁଣକୁ ଗୁଣ୍ଡ କରି ଏହା ଗଛ ମୂଳରେ ଦିଆଯାଇଥାଏ ଫୁଲ ଫୁଲ ଗଛକୁ ଗାଈ ଗୋରୁ ମଇଁଷୀ ନ ଆସିବା ପାଇଁ ବିଭିନ୍ନ ତା ଚାରି ତା ଚାରିପଟେ ବାଡ଼ ମଧ୍ୟ ଦେଇ ଦିଆଯାଇଥାଏ ଏହା ଏହା ମଧ୍ୟ ଫୁଲ ଗଛକୁ ପୋତିବା ପାଇଁ ପୁରା ଗଭୀର ଗାତ ଖୋଳି ତା ଭିତରେ ପାଉଁଶ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ କମ୍ପୋଷ୍ଟ୍ ଖତ ସାର ମଧ୍ୟ ଏହା ମଧ୍ୟ ପକାଯାଇଥାଏ ଫୁଲ ଫୁଲ ବଗିଚା ପକାଇବା ପାଇଁ ଅନେକ ଗୁଡ଼ିଏ ଭଲ ପାଣି ପକାଯାଏ ପାଣି ଦିଆଯାଇଥାଏ ଓ ଭଲ ବିଲରେ ମଧ୍ୟ ଫୁଲ ବଗିଚା ଏହି ଚାଷ ଫୁଲ ବଗିଚା ମଧ୍ୟ କରାଯାଇଥାଏ ବିଭିନ୍ନପ୍ରକାର ଫୁଲ ଫୁଲର ଗୋଲାପ ମନ୍ଦାର ଟଗର ଇତ୍ୟାଦି ମଧ୍ୟ ଏହି ଫୁଲ ବଗିଚା ଫୁଲ ଚାଷ କରାଯାଇଥାଏ ଏହା ଏହା ଏହା ମଧ୍ୟ